ଆମେ ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଅନ୍ଧବିଶ୍ୱାସ ସେମତି କିଛି ନାହିଁ ମାତ୍ର ଆମେ ଯେତେବେଳେ ଖାଇବା ଆମର ପୁରୀ ମନ୍ଦିର ଅଭଡ଼ା ସେ ଆମର ଅତ୍ୟନ୍ତ ପ୍ରସିଦ୍ଧ ବଡ଼ ସବୁଠାରୁ ଠାକୁରଙ୍କର ଆଶୀର୍ବାଦ ରହିଛି ତ ସେଥିପାଇଁ ଆମେ ତାକୁ ଖାଇବା ସମୟରେ ବହୁତ ମାନେ ଆମ ଅଭୁଲା ମନେ କରିଥାଉ ଆଉ ସେ ଆଉ କୌଣସି ଏମତି ସବୁ ତ ଠାକୁରଙ୍କ ଭୋଗ ଖାଇଲାବେଳେ ବୋଧେ ଆମେ